ଦଶମ ପରୀକ୍ଷା ମୁଁ ଦେଇ ସାରିଥାଏ ରେଜଲ୍ଟ ବାହାରି ନଥାଏ ଯେତେବେଳେ ମାସେ ପରେ ରେଜଲ୍ଟ ବାହାରିଲା ସେତେବେଳେ ମୁଁ ଗୋଟିଏ ବିଷୟରେ ଫେଲ ହୋଇ ଯାଇଥିଲି ଏହାକୁ ଦେଖି ମୁଁ ଭାଙ୍ଗି ପଡ଼ିଲି ଘରେ ଏବଂ ଗୁରୁଜନ ଲୋକମାନେ ମୋତେ ବହୁତ ବୁଝାଇଲେ ଏହା ବହୁତ କଠିନ ପରିସ୍ଥିତି ଥିଲା ଶେଷରେ ଗୁରୁଜନ ମୋତେ କହିଲେ କି ତତେ ଭଲ ଟ୍ୟୁସନ ଦିଆଯିବ ଟ୍ୟୁସନ ଗଲେ ପାଠ ପଢ଼ିଲେ ତୁ ଭଲ ନମ୍ବର ରଖିବୁ ମୁଁ ମନା କରୁଥିଲି ଶେଷରେ ଘର ଲୋକ ବାଧ୍ୟ କରି ମୋତେ ଟ୍ୟୁସନ ପଠାଇଲେ ଏହା ମୋ' ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା ଶେଷରେ ମୁଁ ଟ୍ୟୁସନ ଯାଇ ମନ ଦେଇ ପାଠ ପଢ଼ିଲି ସ୍କୁଲରେ ଫାଷ୍ଟ ହେଲି କ୍ଲାସରେ ସାରଙ୍କର ଉତ୍ତର ଆଗ ଦେଲି ହୋମ ୱାର୍କ କଲି ଦିନ ରାତି ଏକ କଲି ପାଠପଢି ନିଜର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ଚେଷ୍ଟା କଲି ଶେଷରେ ଆଉ ଥରେ ପରୀକ୍ଷା ଦେଇ ମୁଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ଏହା ହିଁ ଥିଲା ମୋ'ର ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ଏହାକୁ ଆଜି ବି ଭାବିଲେ ମୋ' ଦେହ ରୋମ ଟାଙ୍କୁରି ଉଠେ ଏହାକୁ ନେବା ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ିଥିଲା ଶେଷରେ ମୁଁ ଅଶେଷ ଧନ୍ୟବାଦ ମୋ' ଗୁରୁଜନ ଓ ଘରଲୋକଙ୍କୁ ଦେଉଅଛି